ମୁଁ ପହଁରିବା ଟାଇମ୍ରେ ବାଧାର ସମ୍ମୁଖୀନ ହୋଇଛି ଆମେ ସବୁବେଳେ ସାଙ୍ଗସାଥିୀଙ୍କ ମେଳରେ ଆମେ ଆମର ଆଡ଼ି ବନ୍ଧ ଅଛି ବୋଲିକିରି ଆମେ ତାହିଁରେ ସବୁ ମିଳିମିଶିି କରି ଆମେ ଗାଧୋଇବା ପାଇଁ ଯାଉ ସେହି ବନ୍ଧର ଗଭୀରତା ପାଖାପାଖି ଗୋଟେ ପନ୍ଦର ଫୁଟ୍ ଖଣ୍ଡେ ହେବ ଆହୁରି ତା'ର ଏମିତି ଆକାର ବି ବହୁତ ବଡ଼ ଯେହେତୁ ଏ ମୁଣ୍ଡରୁ ସେ ମୁଣ୍ଡ ଯିବା ପାଇଁ ଆମକୁ ମିନିମମ୍ କିଛି ନହେଲେ ଗୋଟେ ପନ୍ଦରରୁ କୋଡ଼ିଏ ମିନିଟ୍ ଲାଗିଥାଏ ପହଁରିବା ପାଇଁ ଏହା କରି କରି ଯାଉ ଯାଉ ଦିନେ ଆମେ ସବୁ ସାଙ୍ଗସାଥିମାନେ ମିଳିମିଶି କରି ଗାଧୋଇବା ପାଇଁ ଯାଇଥିଲୁ ଆଉ ସେ ପହଁରିବା ଟାଇମ୍ରେ ଆମେ ଯାଉ ଯାଉ ନାଇଁକି ମଝିରେ ମୁଇଁ ପୁରା ଥକିଗଲି ବୋଲେ ମୋର କିଛି ବି ପେସେନ୍ସ ନଥିଲା ଆଗକୁ ବଢ଼ିବା ପାଇଁ ପୋଖରୀ ବି ବହୁତ ଗଭୀର ସେଦିନ ପୁରା ବୋଲେ ପାଣି ଭିତରେ ପୁରା ମୁଇଁ ଡୁବିଯାଇଥିଲି ମୋର ସାଙ୍ଗ ସାଙ୍ଗଗୁଡ଼ାକ ବହୁତ କଷ୍ଟ ପରିଶ୍ରମ କରିଛି ନାଇକି ମୋତେ ସେ ବନ୍ଧ ଭିତରୁ କାଢ଼ିକରି ପୁରା ବାହାରକୁ ଆଣିଲେ ଆହୁରି ବହୁତ ଅସୁବିଧାର ସମ୍ମୁଖୀନ ହେବା ପାଇଁ ବି ପଡ଼ିଥାଏ ବନ୍ଧ ବହୁତ ବଡ଼ ଆଉ ଗଭୀର ଥିଲେ ଏହା କରିବା ଦ୍ୱାରା ଆମର ସ୍ୱାସ୍ଥ୍ୟ ତ ଭଲ ହୋଇକି ରହିଥାଏ ରହିଥାଏ କିନ୍ତୁ କୌଣସି ଏମିତି ଖରାପ ଦ୍ରବ୍ୟ ବା ଏମିତି ବନ୍ଧ ଭିତରେ ଏମିତି ଅଳିଆ ଆବର୍ଜନାଗୁଡ଼ାକ ବି ଏମିତି ପାଣି ଭଜେଇକିରି ଆଣିକିରି ରଖିଥାଏ ସେ ବନ୍ଧ ଭିତରରେ ଏଣୁ ଆମେ ବହୁତ ଅସୁବିଧାର ବି ଏମିତି ସମ୍ମୁଖୀନ ହୋଇଥାଉ ଗାଧୋଇଗଲା ଟାଇମ୍ରେ ପହଁରିବା ଟାଇମ୍ରେ ଗୋଡ଼ରେ କେବେ ପଥର ବାଜେ ତ କେବେ ଏମିତି ସେ ଆମର ଅଳିଆ ଆବର୍ଜନ ଗଲେ ଗଛ ଫଛ ଚେର ଫେରଗୁଡ଼ାକ ଆଣିକିରି ସେ ଇଏ ଭିତରେ ପଡ଼ିଥାଏ ତାହିଁରେ ବି ଆମେ ଗୋଟେ ଗୋଟେ ଦିନ ବାଜିକିରି ଆମେ ପୁରା ଅସୁସ୍ଥ ହୋଇଥାଉ